ନୂଆ ଜନ୍ମ ହେଉଥିବା ଶିଶୁମାନେ ସାଧାରଣତଃ ଆମ ଗ୍ରାମରେ ଯେତେବେଳେ ସେ ଜନ୍ମ ହୁଅନ୍ତି ତା' ତା' ପରେ ପରେ ତାଙ୍କୁ ତେଲ ମାଲିସ କରାଯାଏ ତେଲ ମାଲିସ କଲା ପରେ ତାଙ୍କୁ ମନ୍ଦିରକୁ ନିଆଯାଏ ମନ୍ଦିର ପ୍ରଭୁଙ୍କୁ ଦର୍ଶନ କରାଯାଏ ଏବଂ ଏକୋଇଶି ଦିନ ହେଲା ପରେ ତାଙ୍କୁ ଏକୋଇଶିଆ କରାଯାଏ ତା'ପରେ ଧୀରେ ଧୀରେ ଗୋଟେ ବର୍ଷ ପରେ ତାଙ୍କୁ ଅନ୍ନପ୍ରସନ୍ନ କରାଯାଏ ଅନ୍ନପ୍ରସନ୍ନ କଲା ପରେ ତାଙ୍କ ନାଁ ଦିଆ ତାଙ୍କ ନାଁ ଏଭଳି ଭାବରେ ଆମ ଆମମାନଙ୍କର ନାଁ ଯେମିତି ଦିଆଯାଇଛି ଆମମାନଙ୍କର ଜଣକ ଜଣଙ୍କ ନାଁ ଯେମିତି ଦିଆଯାଏ ତାହା ଘରର ପରିବାର ଦ୍ୱାରା କିମ୍ବା କୌଣସି ବ୍ରାହ୍ମଣ ମାନଙ୍କ ଦ୍ୱାରା ନାମକରଣ କରାଯାଇଛି ନାମକରଣ କଲା କଲା ପରେ ତା'ପରେ ଧୀରେ ଧୀରେ ପୁଅର ତାଙ୍କୁ ସେକ ଦିଆଯାଏ ସେକ ଯାହାକି ତା' ଦେହର ସବୁ ଅଙ୍ଗ ଠିକ୍ ଠାକ୍ ହେବ ଏବଂ ଏକ ଜନ୍ମ କଳା ଶିଶୁର ବ୍ୟାୟାମ କହିଲେ ସେଟା ଅତୃପ୍ତି ହବ ନାହିଁ ତା'ର ଦେହ ସବୁ କିିଛି ଠିକ୍ ଠାକ୍ ରହିବା ପାଇଁ ତାଙ୍କୁ ସେକ ଦିଆଯାଏ ତେଲ ମାଲିସ କରାଯାଏ ଏବଂ ତାଙ୍କୁ ଯେମିତି ଧୀରେ ଧୀରେ ଖାଇବ ତାଙ୍କୁ ଧୀରେ ଧୀରେ ପତଳା ଖାଦ୍ୟ ଯାହାକି ଆଳୁ ଚିକିଟା ଏମିତି ଦିଆଯାଏ ଆଳୁ ଚିକିଟା ଦେଲା ପରେ ଧୀରେ ଧୀରେ ତାଙ୍କୁ ଖାଇବା କରାଯାଏ ଡାଲିରୁ ଆରମ୍ଭ କରି ଧୀରେ ଧୀରେ ଡାଲିର ଆରମ୍ଭ ଦିଆଯାଏ ଧୀରେ ଧୀରେ ତା'ପରେ ପରେ ପରେ ଦୁଇ ଚାରି ବର୍ଷ ପରେ ତା'ପରେ ଯାଇକି ତାଙ୍କୁ ଦିଆଯାଏ ଆମର ଚିକେନ ହଉ କିମ୍ବା ମାଂସ ହଉ ତାହା କିଛି ବର୍ଷ ପରେ ପିଲା ଧୀରେ ଧୀରେ ବଡ଼ ହେବା ପରେ ତା'ର ସବୁ ଦାନ୍ତ ଉଠିଲା ପରେ ତାଙ୍କୁ ଧୀରେ ଧୀରେ ଦିଆଯାଏ